ନୟାଗଡ଼ ଜିଲ୍ଲାରେ ସ୍ଥାନୀୟ ଲୋକମାନେ ଯିବା ଆସିବା ପାଇଁ ଅଟୋ ରିକ୍ସା କମାଣ୍ଡନ ବସ୍ ଭଳି ଗମନାଗମନର ସୁବିଧା ରହିଅଛି ଏହାଦ୍ୱାରା ଲୋକମାନେ ତାଙ୍କର ଆର୍ଥିକ ସ୍ଥିତି ଉପରେ ପରିବାର ପୋଷଣ କରୁଛନ୍ତି ଜିଲ୍ଲାରେ ଲୋକମାନଙ୍କର ଯିବା ଆସିବା ପାଇଁ ସରକାରଙ୍କ ତରଫରୁ ମୋ' ବସ୍ ଯୋଜନା ସୁବିଧା ରହିଅଛି ଯାହାଦ୍ୱାରା ଗରିବ ଲୋକମାନଙ୍କ ପାଇଁ ସୁବିଧା ହେଉଛି ଏବଂ ଛାତ୍ରଛାତ୍ରୀମାନେ ଯିବା ଆସିବା ପାଇଁ ତାଙ୍କର ସୁବିଧା ଉପଲବ୍ଧ ହୋଇପାରୁଅଛି